ସ୍ୱାସ୍ଥ୍ୟ ସେବା ପରିବହନ ଶିକ୍ଷା ଏବଂ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ଦୃଷ୍ଟିକୋଣରୁ ସହର ଗାଁ ମହାନଗରକୁ ଉନ୍ନତ କରିବା ପାଇଁ ସରକାରଙ୍କଠାରୁ ଆପଣ କ'ଣ ସାହାଯ୍ୟ ଆଶା କରନ୍ତି ଆମେ ସରକାରଙ୍କଠାରୁ ସାହାଯ୍ୟ ଚାହୁଁଛୁ ଯେ ଗାଁ ରାସ୍ତା ସବୁ ପକ୍କା ହଉ ଯାହାଫଳରେ ଗାଁକୁ ସରକାର ଯେଉଁ ଶହେ ଆଠ ଦଉଛି ତାହା ପଶି ପାରୁନାହିଁ ତେଣୁ ରୋଗୀକୁ ଆମେ ଖଟରେ ବୋହିକି ଆମ୍ବୁଲାନ୍ସ ପାଖକୁ ନିଆ ହେଉଛି ତେଣୁ ଆମେ ବହୁତ ଅସୁବିଧା ହେଉଛି ସରକାରଙ୍କ ଠାରୁ ଏହା ଚାହୁଁଛି ଯେ ଗାଁ ରାସ୍ତା ଆମର୍ ପକ୍କା ହଉ ବର୍ଷା ଦିନରେ ଜମା ଗାଡ଼ି ପଶି ପାରୁନାହିଁ ଯାହାଫଳରେ ଆମେ ରୋଗୀକୁ ଖଟରେ ହିଁ ବୋହି ନଉଛୁ କାନ୍ଧରେ ଆଉ ଡାକ୍ତରଖାନାମାନଙ୍କରେ ଭଲ ଡାକ୍ତର ବି ନାହାନ୍ତି ତେଣୁ ଡାକ୍ତର ଯଦି ଭଲ ଦେଇକି ମେଡ଼ିସିନ୍ ଭଲ ଇଏ କରନ୍ତି ଆମେ ଭଲ ସ୍ୱାସ୍ଥ୍ୟ ସେବା ହିଁ ପାଇପାରିବୁ କହି ସରକାରଙ୍କ ଆଗରେ ଆମ ଆପତ୍ତି କରୁଛୁ ଆଉ ଗାଁ ସ୍କୁଲ୍ ମାନଙ୍କରେ ତ ଶିକ୍ଷକ ହିଁ ନାହାନ୍ତି ତିନି ଚାରିଟା ଶିକ୍ଷକରେ ପାଞ୍ଚଟା ସାତଟା କ୍ଲାସ୍ କିସ ମାନେ ଶିକ୍ଷା ଦେବେ

ଯଦି ଶିକ୍ଷକ ସରକାର ଯୋଗାଇ ଦେଇଥାନ୍ତେ ତେବେ ପିଲାମାନେ ଭଲ ପାଠ ପଢ଼ିପାରିବେ ବୋଲି ମୋର ଆଶା ଆଉ ରାସ୍ତାଘାଟ ତ ଯାହା ସହରକୁ ଯିବା ପାଇଁ ହେଇଛି ଖାଲ ଢିପ ସହରକୁ ଯିବା ପାଇଁ ଆମକୁ ବହୁତ ଅସୁବିଧା ତେଣୁ ଆମ ସରକାରଙ୍କ ପାଖରେ ଏତିକି ଅନୁରୋଧ କରୁଛେ ସେମାନେ ସରକାର ଲୋକ ସେ ରାସ୍ତା ଗୁଡ଼ିକୁ ମରାମତି କରି ଦିଅନ୍ତୁ

ମହାନଗର ତ ଆମ ଯିବାର ଚାନ୍ସ ବି ରହୁନି ଆମେ ଯାଇପାରିଲେ ତ ଯିବା ଗାଡ଼ି ମଟର ବି ସେମିତି ସୁବିଧା ନାହିଁ